ବଗିଚା ଆରମ୍ଭ କରିବାପାଇଁ ମୋର ଏଇଥିପାଇଁ ଇଛା ହେଲା ଯେ ମୋର କିଛି ଚାଷ ଜମି ଥିଲା ବାଡ଼ିରେ ମୁଁ ଆରମ୍ଭ କଲି ସବୁଦିନେ ମୁଁ ସଜ ପନିପରିବା ପାଇପାରିବି ପନିପରିବା ସହିତ ଫଳମୂଳ ଆମ୍ବ ପଣସ ସବୁ ଜିନିଷ ପାଇ ପାରିବି ମୁଁ ଠିକ ଭାବରେ ଖାଇପାରିବି ମୋ ପରିବାର ଖାଇପାରିବେ ତା' ସହିତ ମୁଁ ସେଥିରୁ ବିକ୍ରି ବଟା କରି କିଛି ପଇସା ଉପାର୍ଜନ କରିପାରିବି ତେଣୁ ମୋତେ ବଗିଚା ଆରମ୍ଭ କରିବାପାଇଁ ଭଲ ଲାଗିଲା